ପଶୁପାଳନରେ କୃଷକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେମିତିକି ଆଜିକାଲି ସରକାରଙ୍କର ଗୋଚର ପଡ଼ିଆ ଥିଲା ଯେଉଁଟାରେ ଗୋରୁ ଚରିବା ପାଇଁ ତା ନାଁ ଗୋଚର ପଡ଼ିଆ ବୋଲି ଦିଆଯାଇଥିଲା ତାକୁ ଲୋକମାନେ ମାଡ଼ି ବସିକି ନିଜର ନିଜ ଅକ୍ତିଆରକୁ ନେଇଗଲେଣି ଯାହାଫଳରେ ତା' ପ୍ରତି ସରକାର ଟିକିଏ ଧ୍ୟାନ ଦେଲେ ଗାଈଗୋରୁ ଚରିବା ଏବଂ ରହିବା ପାଇଁ ବହୁତ ଭଲ ସୁବିଧା ହୁଅନ୍ତା ଏବଂ ଆଜିକାଲି ଲୋକମାନେ ଆଉ ଚାଷବାସ କରୁନାହାନ୍ତି ଯାହାପାଇଁ ନଡ଼ାର ଅଭାବ ମଧ୍ୟ ଦେଖାଯାଉଛି ଗାଈଗୋରୁ ଖାଇବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଯଦି କିଛି ନ ରହିଲା ଲୋକମାନେ ଆଉ ଗାଈଗୋରୁ ନ ରଖିକି ଯେଉଁମାନେ ରଖିଛନ୍ତି ତାକୁ ନିଆଁ ଲଗେଇ ଦେଉଛନ୍ତି ଯାହାଫଳରେ ସେ ଜଳିପୋଡ଼ି ଯାଉଛି ତେଣୁ ଆମର କୃଷକମାନେ ବିଭିନ୍ନ ପ୍ରକାରର ଖାଦ୍ୟ ପାଇଁ ବର୍ଷା ଦିନ ହେଲେ ସେ ଗାଈଗୋରୁଙ୍କ ଖାଦ୍ୟ ପାଇଁ ବହୁତ ହଇରାଣ ହୋଇଥାନ୍ତି ଏହାକୁ ଆମେ ଦୂର କରିବା ନିହାତି ଦରକାର କାରଣ ସରକାର ଏହା ପ୍ରତି ଟିକିଏ ଦୃଷ୍ଟି ଦେଇ ଦେଲେ ଏବଂ ଆମ କୃଷକମାନେ ସଜାଗ ରହିଲେ ଆଉ ତା' ପ୍ରତି ଆମେ ଯତ୍ନବାନ ହେଲେ ଆମେ ତାହାକୁ କରିପାରିବା କିଛିଦିନ ମୁଁ ଯଦି ଦୂରରେ ଥାଏ ତାହେଲେ ମୋ ଘରର ଲୋକ ମୋ ପୁଅ ଝିଅ ମୋ ସ୍ୱାମୀ ମୋ ଶାଶୁ ଶଶୁର ଏମାନେ ମଧ୍ୟ ଏହାର ଯତ୍ନ ନେଇପାରନ୍ତି ଆଉ ପଶୁମାନଙ୍କ ବିଷୟରେ ମୁଁ ଗୋଟିଏ ଖରାପ ଘଟଣା ଅନୁଭବ କରିଛି ଯାହାକି ପଶୁମାନେ ଯଦି କୌଣସି ଆଜିକାଲି ଲୋକ ଯଦି କିଛି ଚାଷବାସ କରନ୍ତେ କରେଣ୍ଟ ତାର ଦେଇଦେଉଛନ୍ତି ଚାରିପଟେ ଯାହା ବାଡ଼ ଦେଇକି କେଉଁ ପଶୁ ଯଦି ସେତେବେଳେ ଖାଇବା ଉଦ୍ଦେଶ୍ୟରେ ଯାଉଛନ୍ତି କରେଣ୍ଟ ଲାଗିକି ମରିଯାଉଛନ୍ତି ଏଇଭଳିଆ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି